ମୁଁ ଗୋଟିଏ ବାଉଲ୍ ସେଟ୍ କିଣିଥିଲି ଯାହାକି ବହୁତ ସୁନ୍ଦର ହୋଇଥିଲା କମ୍ ଦାମ୍ ରେ ମଧ୍ୟ କିଣିଥିଲି ଯାହାକି ତିନିଶହ ଟଙ୍କା ନେଇଥିଲା ସେଥିରେ ଛଅ ଟି କଣ୍ଟେନର ଦେଇଥିଲା ସେ କଣ୍ଟେନର ଗୁଡ଼ିକ ଭଲ ସୁନ୍ଦର ଦେଖାଯାଉଥିଲା ଡାଇନିଂ ସେଟ୍ ରେ ସଜେଇଲା ଭଳି ଥିଲା ତାର ଉପରେ ବିଭିନ୍ନ ପ୍ରକାର ଚିତ୍ର ସବୁ ହୋଇଥିଲା ସେଥିପାଇଁ ସେ ସେ ଜିନିଷଗୁଡ଼ିକ ବହୁତ ସୁନ୍ଦର ଥିଲା